ଭବିଷ୍ୟତରେ ମାନେ ସିଲେଇ କୌଶଳ ଶୈଳୀ ଶିଖିବାକୁ ଚାହୁଁଛି ଧର କେ ମୁଁ ଧର କେ ଗୋଟା ମେସିନ୍ ଶିଖିବି ଜଣଙ୍କ ପାଖରେ ଶିଖିବି ଯଦି ମୁଁ ଶିଖିକି ତ ଗୋଟେ ସିଲେଇ ମାନେ ମୁଁ ମୋର ପାର୍ସନାଲ୍ ମାନେ ସିଲେଇ ମେସିନ୍ କିଣିବି କିଣିକି ଯେତେବେଳେ ମାନେ ମୁଁ ନିଜେ ନିଜେ ଯେତେବେଳେ ଚଲେଇବି ଯେତେବେଳେ ମାନେ ସେତେବେଳେ ପଇସା ରୋଜଗାର କରିବି ପଇସା ରୋଜଗାର କରିବା ଦ୍ୱାରା ମୁଁ ମଧ୍ୟ କିଛି ମାନେ ମୋ ଜିନିଷ ମାନେ ଚଳେଇବି ମାନେ ମୋର ଯାହା ଦରକାର ମୁଁ ସେଇଆ ବ୍ୟବହାର କରିବି ମାନେ ପଇସା ଇଏ କରିବି ଯାହା ଇଏ ହେବ ମୁଁ ମଧ୍ୟ ମୋ ଘର ଲୋକଙ୍କ ପାଖକୁ ମଧ୍ୟ ପଠେଇ ପାରିବି ଏବଂ ସିଲେଇ ମାନେ କିଛି ଜଣଙ୍କର ଅର୍ଜେଣ୍ଟ ଅଛି ଯାହାଦ୍ୱାରା କି ଆମେ ଶୀଘ୍ର ଶୀଘ୍ର ମଧ୍ୟ କରିଦେବୁ ଏବଂ ମାନେ ଏବଂ ସିଲେଇ ଆମେ ସିଲେଇ କାର୍ଯ୍ୟକୁ କାର୍ଯ୍ୟକୁ ଆମେ ଏକ ମୁଁ ଶିଖିଲି ଯଦି ମୁଁ ନ ଶିଖିବି ତାହେଲେ ମୁଁ ରୋଜଗାର କରିପାରିବି ନାହିଁ କି ଗୋଟେ ସିଲେଇ କରିପାରିବି ନାହିଁ ଯଦି ମୁଁ ଶିଖିବି ତାହେଲେ ମୁଁ ଶିଖିକି ମାନେ ମୁଁ ନିଜେ ନିଜେ ଯେତେବେଳେ କିଣିବି ସିଲେଇ ମେସିନ୍ଟି ତେବେ ମୋ ପାଖରେ ଯେତେବେଳେ ଗ୍ରାହକ ସବୁ ଛିଡ଼ା ହେବେ ମୋତେ ଯେତେବେଳେ କହିବେ ମୋତେ ବି ମୋତେ ଭଲ ଲାଗିବ ସହିତ ମୁଁ ବି ମୋର ଗୋଟେ ଇଣ୍ଟରେଷ୍ଟ ଥିବାର ଥିବାର ଦରକାର ଘରକୁ ମୋର ଇଣ୍ଟରେଷ୍ଟ ନାହିଁ ମୁଁ ଶିଖି ମାନେ ଏଟା କରିପାରିବି ନାହିଁ ମୋ ଜଣଙ୍କର ଗୋଟେ ଇଣ୍ଟରେଷ୍ଟ ହେଇବା ଦରକାର ଇଣ୍ଟରେଷ୍ଟ ଥିବା ଦରକାର ଯାହାଦ୍ୱାରା କି ଆମେ ଏକ ମାନେ ନୂତନ ସିଲେଇ ମାନେ ଆଉ ଗୋଟେ ସିଲେଇ ମେସିନ୍ କିଣିବୁ ଯାହାଦ୍ୱାରା କି ଆମେ ସିଲେଇ ମେସିନ୍ କିଣିକି ଆମେ କିଣିବୁ କିଣିକି ଏକ ନିଜର ପାର୍ସନାଲ୍ କରିକି ଆମେ କରିକି ଆମେ ପଇସା ରୋଜଗାର କରିପାରିବୁ ଆଉ